ମୁଁ ମୋ ଅଧ୍ୟୟନ ବିଷୟରେ କିଛି କହିବାକୁ ଯାଉଛି ମୋ ଅଧ୍ୟୟନ ସରିବା ପରେ ପିଜି ସରିବା ପରେ ମୁଁ ବର୍ତ୍ତମାନ ଘରେ କୋଚିଙ୍ଗ ନେଉଛି ବସିକି କୋଚିଙ୍ଗ ନେଉଛି ଓ ପିଲା ମାନଙ୍କୁ କିଛି ମଧ୍ୟ ଶିକ୍ଷା ଦେଉଛି ଯାହା ଦ୍ଵାରା ମୋର ପାଠ କିଛି ମନେ ରହୁଛି ଓ ପିଲା ମାନେ କିଛି ଜାଣି ପାରୁଛନ୍ତି ଏବେ ମୁଁ ପାଠ ପଢ଼ି ସାରିଲା ପରେ ନିଟ୍ ପରୀକ୍ଷା ଦେବି ଓ ସେଥିରେ ସଫଳ ହେଲେ କଲେଜରେ ଲେକ୍ଚର୍ ହେବି ଲେକ୍ଚର୍ ହେବା ଦ୍ବାରା ଅନ୍ୟ ପିଲା ମାନଙ୍କୁ ପାଠ ପଢ଼ାଇ ପାରିବି ଓ ନିଜର କିଛି ଏକ୍ସପିରିଏନ୍ସ ବଢ଼ାଇ ପାରିବି ତେଣୁ ମୁଁ ମୋ ଅଧ୍ୟୟନ ବିଷୟରେ ଏତିକି କହି